ଆମର ମେଡ଼ିକାଲ୍ ବହୁତ ଦୁରରେ ଅଛି କାହିଁକିନା ଆମ ଗାଁମ ଗ୍ରାମରେ ଯେଉଁ ମେଡ଼ିକାଲ୍ ଅଛି ସେଗୁଡ଼ା ଉଁ ତେଣୁ ମେଡ଼ିକାଲ୍ ଯିବାପାଇଁ ଆମକୁ ବହୁତ ସମୟ ଲାଗେ ତେଣୁ ଏବେ କ'ଣ ଏଇ ଯେଉଁ ମେଡ଼ିକାଲ୍ ଗଲାବେଳକୁ ଲୋକ ବି ମୃତ୍ୟୁବରଣ କରିସାରିଥାଏ ତେଣୁ ଆମର ଏଇ ପାଖରେ ଯେଉଁ ମେଡ଼ିକାଲ୍ ସେଇଟା ବି କିଛି ନାହିଁ ସେଠିକି ଡକ୍ଟର ଆସୁନାହାନ୍ତି ଏମତି ଅସୁବିଧା ବହୁତ ଅଛି ଏ ଲୋକମାନେ ଯାଇକି ସେ ଯେଉଁ ମେଡ଼ିକାଲ୍ ଯେଉଁ ସହରାଞ୍ଚଳରେ ଯେଉଁ ମେଡ଼ିକାଲ୍ ଅଛି ସେଠିକି ଯିବାପାଇଁ ଏମତି ଶହେ ଆଠ ଆସେ ନେଇକି ଯାଏ ଲୋକମାନେ ବି ସେଥିରେ ଯାଆନ୍ତି ଏଣୁ ଯାଇକି ପହଞ୍ଚିବାପାଇଁ ଏବେ ବହୁତ ବା ବାହାରକୁ ଏଇ ଯେଉଁ ଆମର ମେଡ଼ିକାଲ୍ ଯେଉଁ ଗଲାପରେ ସେଇଠି ଆମକୁ ବହୁତ ସୁବିଧା ମିଳେ ସେଇଠି ଆମର ମେଡ଼ିକାଲରେ ସବୁ ବି ମାନେ କରିଦିଅନ୍ତି ବହୁତ ସୁବିଧା ଆଉ